ମୁଁ କଦଳୀ ଗଛ ଆମ୍ବ ଗଛ ପିଜୁଳି ଗଛ ଫୁଲ ଗଛ ଗୋଲାପ ଗଛ ମନ୍ଦାର ଗଛ ଜାମୁକୋଳି ଗଛ ପନିପରିବା ଗଛ ଲଗାଏ ମୋତେ ମୋତେ ଗଛ ଲଗେଇବା ବହୁତ ପସନ୍ଦ ଆମ ଘରେ ସମସ୍ତଙ୍କୁ ଗଛ ଲଗାଇବା ତାକୁ ଯତ୍ନ କରିବା ପସନ୍ଦ ଥାଏ ଆଉ ଧ୍ୟାନ ଦେବା ବହୁତ ବହୁତ ପସନ୍ଦ ଗଛକୁ ମୁଁ ବିଭିନ୍ନ ପ୍ରକାର ସାର ଦିଏ ଯେଉଁଥିକି ମୋର ଗଛପତ୍ର ହୃଷ୍ଟପୁଷ୍ଟ ହୋଇଥାଏ ଆମେ ମାନେ ଗଛ ଲତାକୁ ନ ଲଗେଇବା ଆମେ ନିଶ୍ୱାସ ପ୍ରଶ୍ଵାସ ନେଇପାରିବା ନାହିଁ ସେଥିପାଇଁ ଆମର ଏହା ଉଚିତ ଯେ ଗଛ ପତ୍ର ଲଗେଇବା ଓ ଅକ୍ସିଜେନ୍ କରିବା